ନବଜାତ ଶିଶୁଟିଏ ଜନ୍ମ ହେଲେ ବହୁତ ଚାକୁ ଚିକିତ୍ସା କରିବାକୁ ପଡ଼ିଥାଏ ଆଗେ ତାକୁ ସକାଳୁ ଉଠିବ ତେଲ ମାରିଦେବ ତା ପାଟିରେ ତେଲରେ ପାଟି ପୋଛି ଦେବ ନ'ହେଲେ ତା ପାଟିରେ ଛତୁଆ ଘା' ହେଇଯିବ ସିଏ ଆଉ ଖାଇପାରିବନାହିଁ କିଏ ଆଉ କାନ୍ଦୁଥିବ କାନ୍ଦିଲାମାନେ ବହୁତ କାମଧନ୍ଦା ପଡ଼ି ରହିବ ବହୁତ ଆଉ କିଛି କରିପାରିବୁନି ଦେହ ଯଦି ଛୁଆଙ୍କର ଭଲ ଥିବ ତୁ କାମଧନ୍ଦା କରିପାରିବୁ ତୁ ଛୁଆଙ୍କ ଯତ୍ନ ଆଗେ ଆଉ କଥା ପଛେ ଆଗେ ସକାଳୁ ଉଠିବ ଛୁଆଙ୍କୁ ତେଲ ମାରିଦେବ ଛୁଆଙ୍କ ସବୁ ଡ୍ରେସ୍ ପତ୍ର ସଫା କରିବ ତାକୁ ଡେଟଲ୍ ପାଣିରେ ପୋଛିପୁଛା ଦେବ ତାଙ୍କୁ ଆଙ୍ଗୁଳି ତାଙ୍କ କାଖ ସନ୍ଦି ତାଙ୍କ ବେକ ସନ୍ଦି ତାକୁ ସବୁ ଡେଟଲ୍ ପାଣିରେ ଗରମ ପାଣିରେ ଛୋଟଛୁଆ ଯେହେତୁ ତାଙ୍କୁ ଥଣ୍ଡା ଧରିପକାଇବ ଗରମ ପାଣିରେ ଡେଟଲ୍ ପକାଇ କପଡ଼ାରେ ଧୀରେ ଧୀରେ ସିଏ ତାଙ୍କ ଶରୀର ତାଙ୍କ ଚମ ସୁଦୁ ପତଳା ଚମ ବେଶୀ ଜୋରରେ ନୁହଁ ତାକୁ ଧୀରେ ଧୀରେ ପୋଛିଦେବ ତେଲ ମାରିଦବ ପାଟିରେ ଅଳତା ଖୋଲିଦେବ କପଡ଼ାରେ ସୋରିଷ ତେଲ ପକାଇକି ତା'ପରେ କଳା ଚିତା ନାଇଦେବ ତାକୁ ଖରାକୁ ନେବ ନାହିଁ ମାନେ ଟାଣ ଖରା ପଡ଼ିନେ ସକାଳ କଅଁଳିଆ ଖରାରେ ଟିକେ ଶୋଇଦେବ ମଶୁରୀ ଘୋଡ଼ାଇଦେବ କାରଣ ସିଏ ମଶା କାମୁଡ଼ି ପକାଇବେ ଫଳେଇ ଦେବେ ଛୋଟ ଛୁଆ ପାଟି ଫିଟିବନାହିଁ ସେ କିଛି କହିପାରିବନି କିନ୍ତୁ ଯେଉଁଠି ଶୋଇବ ତାକୁ ସଫାସୁତୁରା କରିବ ତାକୁ ଭଲ ସଫା ଜାଗାରେ ପରିଷ୍କାର ଜାଗାରେ ସଫାସୁତୁରା ବିଛଣାରେ କରିକି ତାକୁ ଛୁଆଙ୍କୁ ଶୁଆଇଦେବ ମଶୁରୀ ଢଙ୍କାଇ ଦେବ ତାକୁ ପିମ୍ପୁଡ଼ି ଜନ୍ଦା ଦେଖିବ କାଳେ କାମୁଡ଼ି କୁମୁଡା଼ ପକାଇବେ ଛୁଆ ପାଟି ଫିଟୁନି କାନ୍ଦି ଉଠିବ କାନ୍ଦିଲା ମାନେ ପୁଣି ଆଉ କିଛି କରି ହେବନି ସିଙ୍ଘାଣୀ ପୋଛିଦେବ ଛୁଆଙ୍କ ଯତ୍ନ ମାନେ ବହୁତ ଛୋଟ ଛୁଆଙ୍କ ଯତ୍ନ ଗୋଟେ ମାଆ ଜାଣେ ପରିଷ୍କାର ଯେତେ ପରିଷ୍କାର ରଖିବ ଛୁଆଙ୍କର ସେତିକି ଦେହ ସୁସ୍ଥ ରହିବ ଆଉ ଆଉ ଛୁଆଙ୍କୁ ଖାଇବାବେଳେ ସବୁବେଳେ ଘୋଡ଼ା ପାଣି ଦେବ ଘୋଡ଼େଇ ଥିବା ପାଣି ଦେବ ଘୋଡ଼େଇବା ଖାଦ୍ୟ ଦେବ ଆଉ ପାଟି ପାଟିରେ ଘର ଭିତରକୁ ଘର ଭିତର ଆଗ ଦେଖିବ ଚେକ୍ କରିବ ସବୁଆଡ଼େ କେଉଁଠି କ'ଣ ଯେଉଁ ଅଛି କି ଜନ୍ଦା ପିମ୍ପୁଡ଼ି କି କ'ଣ ବାଲିରେ ମାଟିରେ ଚଲେଇବ ନାହିଁ କାରଣ ଇନ୍ଫେକ୍ସନ୍ ହେବ ତାଙ୍କୁ ସବୁବେଳେ ସଫାସୁତୁରା ଯେତେ ରଖିବ ମାଟି ଗୋଡ଼ି ଖାଇଯିବେ ତାଙ୍କୁ ସଫାସୁତୁରା ରଖିବ ତାଙ୍କୁ ଟର୍କିସ୍ ପକାଇକି ଧରିବ ସକ୍ସ୍ ଜୋତା ପିନ୍ଧାଇ ଦେଇଥିବ ତାଙ୍କୁ ତାଙ୍କ ଦେହରେ ମାନେ ଖରା ତେଜ କି ପଦା ପବନ ଯେମିତି ନ ବାଜେ ଛୁଆଟିର ଯତ୍ନ ନେନେ ସେ ବହୁତ ଶରୀର ତା'ର ସୁସ୍ଥ ରହିବ ମାଆର ଏତିକି ଯତ୍ନ ନେବାଟା ବହୁତ ଛୋଟଛୁଆ ପାଇଁ ବହୁତ ତା ଲୁଗାପଟା ସଫାସୁତୁରା କରିବା ଖରାରେ ଶୁଖେଇବା ଏମିତିକି ବହୁତ ଛୋଟଛୁଆଟି ପାଇଁ ମାଆଟି ଭାରି ହଇରାଣ ହଉ ପଛେ କିନ୍ତୁ ବହୁତ କଷ୍ଟ ପାଉ ପଛେ କିନ୍ତୁ ଛୋଟଛୁଆର ଯତ୍ନ ମାଆ ମାଆ କେବଳ ନେଇପାରେ ସୁସ୍ଥ ଏମିତି କଷ୍ଟ କଲେ ଛୋଟ ଛୁଆଟି ବହୁତ ସୁସ୍ଥ ସବଳ ହେବ ଆଉ ଦେହରେ ତା'ର ରୋଗବାଗ କିଛି ରହିବ ନାହିଁ